ମୋ ପରିବାରରେ ମୋର ପୁଅ ଦୁଇଟି ଅଛନ୍ତି ବୋହୂ ଦୁଇଟି ଅଛନ୍ତି ନାତି ନାତୁଣୀ ଅଛନ୍ତି ଆମ ଘର ହେଉଛି ଯାଜପୁର ଜିଲ୍ଲା ଯାହାକି ମା' ବିରଜାଙ୍କ କ୍ଷେତ୍ର ଯାହାକି ସବୁବେଳେ କହନ୍ତି ମା' ବିରଜା କ୍ଷେତ୍ର ଆମର ଏଠି ଶିଳ୍ପ ବହୁତ କିଛି ଅଛି ଆମେ ସାଙ୍ଗମାନେ ବି ବହୁତ ଅଛନ୍ତି ଯେଉଁମାନେ କି ସରକାରୀ ଚାକିରି କରିଥିଲେ କେତେ ମଧ୍ୟ ବେସରକାରୀ ଚାକିରି କରିଥିଲେ ମୁଁ କିନ୍ତୁ ଗାଁ ଗହଳିରେ ରହି ଚାଷବାସ କରୁଥିଲି ମୋ' ସାଙ୍ଗମାନେ ଯେତେବେଳେ ଆସନ୍ତି ଗାଁକୁ ଆମେ ସମସ୍ତେ ବସିକି ଆମର ଗାଁରେ ଥିବା ମନ୍ଦିରରେ ବସିକି ସେଠି ଗୁଲିଖଟି କରୁ ସମସ୍ତେ ନିଜ ପରିବାର ବିଷୟରେ କହନ୍ତି କିଏ କେଉଁଠି ଜାଗା କିଣିଲା କିଏ କେଉଁଠି ଘର କଲା ପୁଅଝିଅ କ'ଣ ପଢ଼ିଲେ କାହା ନାତିନାତୁଣୀ କ'ଣ କଲେ ଏସବୁ ଜିନିଷରେ ଆମେ ସବୁବେଳେ ସାଙ୍ଗସାଥି ବସିକି ଆମ ପରିବାର ବିଷୟରେ କାହାର ସୁବିଧା ଅସୁବିଧା ହେଲା ଆମେ ପରସ୍ପରକୁ ସାହାଯ୍ୟ କରୁ ଆମ ସାଙ୍ଗସାଥି କହିବାକୁ ଗଲେ ସମସ୍ତେ ବହୁତ ସମସ୍ତେ ଭଲ